ହ୍ୟାଲୋ ଜଗାକାଳିଆ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ଟିକିଏ ଭୁବନେଶ୍ଵରରେ ଅଛି ଏଇଠି ପ୍ରବଳ ବର୍ଷା ହେଉଛି ତୁମ ଆଡ଼େ ବର୍ଷା ହେଉଛି କି ମୁଁ ଭୁବନେଶ୍ଵରରୁ ଫେରିବାବେଳେ ଲେଟ୍ ହେବ ଆପଣଙ୍କ ହୋଟେଲରେ ମୋ ପାଇଁ ଖାଇବା ବ୍ୟବସ୍ଥା ହୋଇପାରିବ କି କ'ଣ ସବୁ ଆଇଟମ୍ ଅଛି କହିବ ତ ଭାତ ମାଛ ହେବ ଭାତ ସାଥିରେ ଆଉ କ'ଣ ହେବ କି ରୁଟି ଅଛି କି ରୁଟି ସାଥିରେ ଚିକେନ ହେବ କି ହ ହେଉ ମୋର ଗୋଟିଏ ରୁଟି ଚିକେନ ଅର୍ଡ଼ର ରଖିଥିବେ ମୁଁ ବର୍ଷା ଛାଡ଼ିଲାପରେ ପହଞ୍ଚିବି ରହୁଛି ଧନ୍ୟବାଦ